ଏଠାକାର ମତ୍ସଜୀବିଙ୍କ ଜାତି ହେଉଛି କେଉଟ କେଉଟମାନଙ୍କର ଗୋଟେ ବି ପର୍ବ ଥାଏ ତାଙ୍କର ସେ ପର୍ବ ନା ହେଉଛି ଚଇତି ପର୍ବ ସବୁ ଯେତେ ଜାତିର କେଉଟମାନେ ଜାତି ଯାହାର କେଉଟ ସ ସେ ପର୍ବଟା ପାଳନ୍ତି ଚଇତି ପର୍ବ ଏଇ ପର୍ବରେ ଡଙ୍ଗା ପୂଜା ହୁଏ ମଙ୍ଗଳା ମା'ଙ୍କୁ ପୂଜା କରାଯାଏ ତା'ପରେ ଘୋଡ଼ା ନାଚ ବି ହୁଏ ଏମିତି ଘୋଡ଼ା ନାଚ ସେମାନେ ତା' ସେମାନେ ଯେତେ କେଉଟମାନେ ଅଛନ୍ତି ସେମାନେ ସବୁ ଏଇ ଏଇ ପର୍ବଟାକୁ ବହୁତ ଭାବରେ ଆଲାଉ ମାନେ ପୁରା ଏଞ୍ଜୟ କରନ୍ତି ଖୁସିରେ ଖୁସିରେ ସେଇ ଦିନଟା ତାଙ୍କର ଥାଏ ସମସ୍ତେ ନୂଆ ବସ୍ତ୍ର ପିନ୍ଧନ୍ତି ଘରର ଯେତେ ସବୁ କୁଣିଆମୈତ୍ର ଘରର ଯେତେ ସବୁ ଅତିଥିମାନେ ଘରର ନିକୁ ନିଜ ଲୋକମାନେ ଯେତେ ସବୁ ସମସ୍ତଙ୍କ ପାଇଁକି ନୂଆ ବସ୍ତ୍ର ହେଇଥାଏ ସେମାନେ ପିନ୍ଧି ପିନ୍ଧନ୍ତି ପିଠାପଣାରେ ଘର ପୁରିଯାଏ ପୁରା ପିଠାପଣା ହେଇ ଏମିତି ହୁଏ ପିଠାପଣା ସମସ୍ତେ ଖାଆନ୍ତି ନୂଆ ବସ୍ତ୍ର ପିନ୍ଧନ୍ତି ଘୋଡ଼ା ନାଚ ହୁଏ ଚଇତି ପର୍ବ ତ ମାନେ ଗୋଟେ ତାଙ୍କର ବି ସେହିଦିନ ଖୁସିର ପର୍ବ ଏଇଟା ଗୋଟେ